ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗୁଆ ଅଛି କାରଣ ଏଠାକାର ଡ଼ାକ୍ତରମାନଙ୍କ ସଂଖ୍ୟା ବହୁତ ଅଧିକ ସେମାନେ ମଧ୍ୟ ରୋଗୀମାନଙ୍କୁ ବହୁତ ଭଲ ଭାବରେ ଚିକିତ୍ସା କରିଥାନ୍ତି ନର୍ସମାନେ ମଧ୍ୟ ରୋଗୀଙ୍କୁ ଠିକ୍ ସମୟରେ ଔଷଧ ଦେଇଥାନ୍ତି ଆଉ ବହୁତ ଭଲ ଭାବରେ ସେମାନଙ୍କ ଯତ୍ନ ମଧ୍ୟ ନିଅନ୍ତି ଯେପରିକି ମାଆମାନେ ସେମାନଙ୍କ ପିଲାମାନଙ୍କ ଯତ୍ନ ନିଅନ୍ତି ଡ଼ାକ୍ତର ମଧ୍ୟ ସମସ୍ତ ରୋଗୀଙ୍କୁ ନିଜ ପରିବାରର ଜଣେ ଜଣେ ସଦସ୍ୟ ବୋଲି ଭାବିଥାନ୍ତି ଆଉ ମଧ୍ୟ ଡ଼ାକ୍ତରଖାନାକୁ ନିଜର ପରିବାର ବୋଲି ଭାବିଥାନ୍ତି ଅନ୍ୟ ରାଜ୍ୟରେ ଡ଼ାକ୍ତରଙ୍କ ସଂଖ୍ୟା କମ୍ ଏବଂ ସେମାନେ ରୋଗୀର ଯତ୍ନ ମଧ୍ୟ ଭଲ ଭାବରେ ନିଅନ୍ତି ନାହିଁ କିନ୍ତୁ ଅନେକ ଗ୍ରାମରେ ଆଶାକର୍ମୀମାନେ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ଓ ଗ୍ରାମର ସ୍ୱଚ୍ଛତାକୁ ଅଣଦେଖା କରନ୍ତି